ହଁ ବହୁତ ଗୁଡ଼ାଏ ସମୟ ରୋଷେଇ କରିଥିବା ରୋଷେଇ କରିକି ମୁଁ ସମସ୍ତଙ୍କୁ ଖାଇବାକୁ ଦେଇଥାଏ କିନ୍ତୁ ଏମିତି ବି ବହୁତ ଅଛି ଭୋଜି ଭଜା ଭୋଜି ଭାତ ହେଲେ ବି ମୋତେ ରୋଷେଇ ପାଇଁ ଡାକନ୍ତି ମୁଁ ବି ମୋର ପଳାଏ ମୋର କିଛି ନାହିଁ ମୋର ଯାଇକିରି ଟିକେ ରୋଷେଇ କରି ଦେଇକି ଆସିବା କଥା ମୋର ଯାଇକି ଟିକେ ପରିବା ପତ୍ର କଟା କଟି ରୋଷେଇ କରା କରି ଏଥିରେ ଟିକେ ସାହାଯ୍ୟ କରି ଦେଇକି ଆସେ ମୁଁ ତ ସେଥିରୁ ଯେଉଁ ଆମର ଥରେ ଏମିତି ହେଇଥିଲା କି ଭୋଜି ଭାତ କରୁଥିଲୁ ସବୁ ଖିଆ ପିଆ କଲେ କଲେ ସେ ଯାହା ମୋର ଦେହ ଥରେ ଖରାପ ହେଇଗଲା ସେ ସବୁ ଏଇ ଦୁଇ ତିନି ଦିନ ଧରି ଦୁଇ ତିନି ଧରି ଭୋଜି ଭାତ ଖାଇକି ମୋ ଦେହ ଟା ଟିକେ ଖରାପ ହେଇଯାଇଥିଲା ତ ସେଇଥିପାଇଁ ମୁଁ ଟିକେ ନା ରୁ ଅସୁସ୍ଥ ହେଇଯାଇଥିଲି ତା ପରେ ଡ଼କ୍ଟର ପାଖକୁ ଗଲି ଟିକେ ଦେଖା ଦେଖି କଲି ତା ପରେ ଡ଼କ୍ଟର ମେଡ଼ିସିନ ପତ୍ର ଦେଲେ ଭଲ ହେଇଗଲି ଆଉ